ବହୁତ ଆମ ଗାଁ ଗହଳିରେ ଲୋକମାନେ ଚାଷରେ ନିୟୋଜିତ ଭାବେ ପସନ୍ଦ କରନ୍ତି ଆଜିକା ଯୁବପିଢ଼ିମାନେ ଚାଷ କରିବା ପାଇଁ ଆଗ୍ରହୀ ନୁହଁନ୍ତି ବିଦେଶରେ ରହୁଛନ୍ତି ବାହାର ଦେଶରେ କାମ କରୁଚନ୍ତି ଦାଦନ ଖଟୁଛନ୍ତି ନିଜର ଲୋକମାନେ ଆମ ଗାଁରେ ଯଦି ଚାଷ କରନ୍ତି ଦେଶ ଚାଷ ପନିପରିବା ରେଟ୍ ହୁଅନ୍ତାନି ଭଲ କମ୍ ରେଟ୍ ହୁଅନ୍ତା ବିଲବାଡ଼ି ବହୁତ ପଡ଼ିଆ ପଡ଼ିଛି ଚାଷ ଜମି ବହୁତ ପଡ଼ିଆ ପଡ଼ିଛି ଯଦି ଆଜିର ଯୁବପିଢ଼ିମାନେ ତ କେବେ ଚାଷ କରିବା ପାଇଁ ବୟସ୍କ ଲୋକମାନେ ଚାଷ କରୁଛନ୍ତି କୃଷି ଉପରେ ଯଦି ଗୁରୁତ୍ୱ ଦିଅନ୍ତେ ଚାଷର କୃଷିର ଚାହିଦା ବହୁତ ହୁଅନ୍ତା ନୂଆ ପଣାଳୀ ଦ୍ୱାରା ଟିଭି ମୋବାଇଲ୍ ଦ୍ୱାରା ମାଧ୍ୟମରେ ସବୁ ବି ଅବଗତ କରାଯାଉଛି ଆଉ କୃଷି ଆମ ଜୀବନ କୃଷକ ସାଥି ବି ଅଛନ୍ତି ପଞ୍ଚାୟତରଫରୁ ଆଉ ଆମର ବି ତାଙ୍କ ଉପର ଲେବଲ୍ ଆସି ଅବଗତ କରାଯାଇଛି ଟ୍ରେନିଂ ଦିଆହେଉଛି ପିଲାମାନେ ସବୁ ଏଠାରେ କରିବା ପାଇଁ ଚାହୁଁନାହାଁନ୍ତି ଚାକିରି କରିବା ପାଇଁ ସବୁ ଚାହୁଁଛନ୍ତି ପ୍ଲାଣ୍ଟ ଯାଉଛନ୍ତି ଅନ୍ୟ ଦାଦାନ ଖଟିବାକୁ ଅନ୍ୟ ଦେଶକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ନିଜ ଗାଁରେ ବିଲ ପଡ଼ୁଛି ବୟସ୍କ ଲୋକମାନେ ଯାହା ରହୁଛନ୍ତି ଧାନ ଚାଷ କରୁଛନ୍ତି ପନିପରିବା କରୁଛନ୍ତି ସେତିକି ଗୁଜୁରାଣ ମେଣ୍ଟେଇବା ଭାରି କଷ୍ଟ ହେଇଯାଉଛି ଅଧିକ ପଇସା ଇନକମ୍ ହେଉନି ସେଥିପାଇଁ ଚାଷ କରୁନାହାଁନ୍ତି ଚାଷର ଉର୍ବର ନାହିଁ ଠିକ୍ ଟାଇମ୍ରେ ପାଣି ବର୍ଷା ହେଉନାହିଁ ପାଣି ଅଭାବ ହେଉଛି କେନାଲ୍ ନାହିଁ କି ଇଏ ପାଣି ବି ମଡ଼େଇବା ପାଇଁ ଅସୁବିଧା ସେଥିପାଇଁ ଅସୁବିଧାର ସମ୍ମୁଖୀନ ହଉଚି ସେ ଚାଷ ପାଇଁ ଏତେ ଲୋକ ଆକୃଷ୍ଟ ହଉନାହାଁନ୍ତି ଚାଷ କରିବା ପାଇଁ ଯୁବପିଢ଼ିମାନେ ବୟସ୍କ ଲୋକ ଯୋଉମାନେ ଅଛନ୍ତି ଆଗରୁ ପଚାଶ ଷାଠିଏ ବର୍ଷ ଲୋକଙ୍କର ସେମାନେ ହିଁ ଚାଷ ଜମି କରିବା ପାଇଁ ଭଲ ଲାଗୁଛି ସେମାନେ ବାଧ୍ୟ ହେଇକି କୁଆଡ଼େ ବିଦେଶୀ ଏଠି ଘର ପାଖରେ ରହିକି ଚାଷ ଜମି କରୁଛନ୍ତି ଆଉ